ସାର୍ ନମସ୍କାର ହଁ ଆଜ୍ଞା ହଁ ସେଇଟା ମ୍ୟାଚୁରିଟି ହୋଇଯାଇଛି ନା ଆଚ୍ଛା ଆଚ୍ଛା ହେଉ ହେଉ ଯେଉଁଟା ମ୍ୟାଚୁରିଟି ହୋଇଯାଇଛି ତା ପାଇଁ କେଉଁଦିନ ଆସିପାରିବେ ହେଲା ତମର ଆଧାର କାର୍ଡ଼୍ ଆଉ ସେ ନୋମିନିର ଆଧାର କାର୍ଡ଼୍ ଦେବ ଆଉ ତମର ବ୍ୟାଙ୍କ୍ ପାସ୍ ବହି ନେଇକରି ଆସିବ ହେଲା ଆସିଲା ପରେ ତାକୁ ମ୍ୟାଚୁରିଟି କରିକରି ଉଠାଇଦବା ହେଲା ହେଉ ସେଇଟା ତ କରିଛ ସେଇଟା ବୋଧେ ତାର ମ୍ୟାଚୁରିଟି ପୁରିନି ନା ସେଇଟା ତ ମ୍ୟାଚୁରିଟି ପୁରିନି ତ ଏଇଟା ଆମେ ଉଠାଇ ସାରି ଉଠାଇ ସାରିଲା ପରେ ତା'ପରେ ଦେଖିବା ନ ହେଲେ ତମର ଆଉ ଗୋଟିଏ ଖୋଲିଦେବା ହେଲା ଆଉ ନା କ'ଣ କହୁଛ ହଁ ଡକ୍ୟୁମେଣ୍ଟସ୍ ତମର ଆଧାର କାର୍ଡ଼ ଦେବ ଆଉ ପାସ୍ ବହି ଜେରକ୍ସ୍ ଦେବ ପାସ୍ ବହି ଜେରକ୍ସ୍ ଦେଲା ପରେ ସେଇଟା ଯାଇକି ଆମେ ଏଲ୍ ଆଇ ସି ଅଫିସ୍ରେ ସେଠି କ୍ଲେମ୍ କରିଦବା କ୍ଲେମ୍ କଲାପରେ ସେଇ ପନ୍ଦର ଦିନ ଭିତରେ ପଇସାଟା ତମ ଆକାଉଣ୍ଟ୍ରେ ଲାଗିଯିବ ହଁ ସେଇ ପନ୍ଦର ଦିନ ଭିତରେ ଲାଗିଯିବ ତା'ପରେ ଏଇଟା ତ ତାର ମ୍ୟାଚୁରିଟି ପାଇଗଲା ପରେ ତୁମର ଦେଖିବା ଆଉ ଗୋଟେ ପଲିସି କରିଦେବା ହେଲା ସେଇଟା ଯୋଉ ଇଏରେ କରିଥିଲ ବର୍ତ୍ତମାନ ତ ଆମର ଏଲ୍ଆଇସିର ତିନିଟା ପଲିସି ଚାଲୁଛି ଗୋଟିଏ ହେଉଛି ଏଣ୍ଡାେମେଣ୍ଟ୍ ଆଉ ଗୋଟିଏ ମନି ବ୍ୟାକ୍ ଆଉ ଗୋଟିଏ ଫିକ୍ସ୍ ଡିପୋଜିଟ୍ ହେଲା ଏଣ୍ଡାମେଣ୍ଟ୍ଟା ତମେ ଏକାବେଳେ ଦେଇ ଚାଲିଥିବ ତମର ଯେତେ ବର୍ଷ ପାଇଁ କଲ ତାପରେ ତମର ଡେ ଟାଇମ୍ ମ୍ୟାଚୁରିଟି ନେବ ଆଉ ତୁମର ଯେଉଁଟା ବାକି ରହିଲା ଆମର ମନି ବ୍ୟାକ୍ ମନି ବ୍ୟାକ୍ଟା ତୁମର ଏଜ୍ ଅନୁସାରେ ନେଲା ଏଜ୍ ଅନୁସାରେ ତୁମର ଯେତକ ଡିପୋଜିଟ୍ କଲ ପାଞ୍ଚ ବର୍ଷ ଡିପୋଜିଟ୍ କଲ ତମର ଫିଫ୍ଟି ପରସେଣ୍ଟ୍ ସେ ରିଟର୍ଣ୍ଣ କଲା ହେଲା ତାର ଦୁଇଟା ରହିଛି ଗୋଟିଏ ହେଉଛି କୋଡ଼ିଏ ବର୍ଷ ମନି ବ୍ୟାକ୍ ଆଉ ଗୋଟିଏ ପଚିଶ ବର୍ଷ ମନି ବ୍ୟାକ୍ ତ ସେଇ କୋଡ଼ିଏ ବର୍ଷ ଟଙ୍କା ତୁମକୁ ତିନି ଥର ରିଟର୍ଣ୍ଣ ମିଳିବ ଆଉ ପାଞ୍ଚ ବର୍ଷ ତୁମକୁ ଦେବାକୁ ପଡ଼ିବ ପଡ଼ିବନି ଏକାଠି କୋଡ଼ିଏ ବର୍ଷରେ ତମେ ଫାଇନାଲ୍ ପଇସାଟା ପାଇବ

ଲକ୍ଷେ ଟଙ୍କା ଫିକ୍ସ୍ କରିବ ଆଚ୍ଛା ଆଟ୍ ଏ ଟାଇମ୍ ଫିକ୍ସ୍ ମାରିଥିଲ ହଁ ଲକ୍ଷେ ଟଙ୍କା ତମେ ଯଦି ଆଟ୍ ଏ ଟାଇମ୍ ଫିକ୍ସ୍ ମାରିବ ସେଟା ଆମର ପାଖାପାଖି ସେ ଏଗାର ବର୍ଷ ଭିତରେ ଡବଲ୍ ହୋଇଯାଉଛି ହେଲା ଇନସ୍ୟୁରାନ୍ସ୍ ରଉଛୁ ଆଜି ତମେ ରଖିକି ଯଦି କାଲିକି ପଛେ ଗୋଟିଏ କିଛି ଘଟଣା ହୋଇଗଲା ସେଥିରେ ତମ ଇନସ୍ୟୁରାନ୍ସ୍ ରଖୁଛୁ ତମର ନୋମିନି ସେ ପଇସାଟା ଫୁଲ୍ ପାଇପାରିବ ହେଲା ଆଉ ତମର ଯଦି ଏମିତି କରିବ ବର୍ଷକୁ ଆମର ଯେଉଁ ରହିଛି ୟାର୍ଲି ରହିଛି ହାପ୍ ୟାର୍ଲି କ୍ୱାଟରଲି ମନ୍ଥଲି ଏମତି ସିଷ୍ଟମ୍ ରହିଚି ଏଇଟା ହେଲା ପଲିସି ତୁମର କଭର୍ କଭରେଜ୍ ଏରିଆ ଭିତରେ ତାର ପଇସା ଦେଇ ଚାଲିଲ ତାର ଟାଇମ୍ ଅନୁସାରେ ପାଞ୍ଚ ବର୍ଷକୁ ଥରେ ମନି ବ୍ୟାକ୍ ପାଇବ ହେଲା ହଁ ହଁ ସେଇଟା ଲାଗିଯିବ ପୁରା ପନ୍ଦର ଦିନ ଭିତରେ ସେଇଟା ଲାଗିଯିବ ଏକାଉଣ୍ଟ୍କୁ ତମର ଲକ୍ଷେ ଟଙ୍କା ପଲିସିଟାରେ ଅନ୍ୟନ୍ୟା ହୋଇକରି ପାଖା ପାଖି ଲକ୍ଷେ ଷାଠିଏ ହଜାର ଭିତରେ ଆସିବ ହେଲା ଲକ୍ଷେ ଷାଠିଏ ହଜାର ଭିତରେ ଆସିବ ଆଜ୍ଞା ହଁ ଏବେ ତ ଆମର କାଲି ଗୋଟିଏ ଜାଗା ଯିବାର ଅଛି ତ ପହରଦିନ ହେବ ତା ପହରଦିନ ତମେ ଫ୍ରି ହୋଇଯାଅ ଆଉ ସେ ନଅଟା ଦଶଟା ବେଳକୁ ବାହାରିବ ପଳାଇବା ହେଲା ଆଉ ଆକାଉଣ୍ଟ୍ର ଜେରକ୍ସ୍ଟା କରିଥିବ ଫଟୋଟିଏ ଧରିଥିବ ପାସ୍ପୋର୍ଟ ଫୋଟୋ ଦୁଇଟା ଧରିଥିବ ଆଉ ଆଧାର ଜେରକ୍ସ୍ ଗୋଟ୍ିେ କରିଥିବ ହଁ ହଁ ସେ କ'ଣ କରନ୍ତି ଆଚ୍ଛା ବାହାରେ କରନ୍ତି ନା ତାଙ୍କର ଏଜ୍ କେତେ ଭିତରେ ହେବ ହଁ ବାଇଶ ଭଲ ପଲିସି ଅଛି ତ ସେ କେତେ ଭିତରେ ବର୍ଷକୁ ଦେଇପାରିବେ ସେଇଟା ତାଙ୍କୁ ଗୋଟିଏ ପଚାରିଦେଲେ କେଉଁଦିନ ସେ ଘରକୁ ଆସୁଛନ୍ତି ଏଇ ଆମର ଶିବରାତ୍ରୀ ବେଳକୁ ଆସିବେ ବୋଧେ ନା ହଁ ହଁ ହଁ ଠିକ୍ କଥା ଶିବରାତ୍ରୀ ବେଳକୁ ଆସିଲେ ମୁଁ ତମକୁ ଫୋନ୍ କରିବି ହେଲା ତାଙ୍କୁ ଟିକେ ଜଣାଇ ଥିବେ ସେଇଟା ଟିକେ ବସିକରି ଆଲୋଚନା କରିବ କେତେ ଭିତରେ ସେ କରିବେ ଏବଂ ତାଙ୍କର ସେହି ହିସାବରେ କରାଯିବ କେଉଁ ପଲିସିଟା କରିବେ ସେ ଏଣ୍ଡାମେଣ୍ଟ୍ କରିବେ କି ମନି ବ୍ୟାକ୍ କରିବେ କି ସିଙ୍ଗଲ୍ ପ୍ରିମିୟମ୍ କରିବେ ହେଲା ସେଇଥିରେ ତାଙ୍କୁ କଥାବାର୍ତ୍ତା ହୋଇକରି ଗୋଟିଏ ପଲିସି କରିଦେବା କିଛି ଅସୁବିଧା ନାହିଁ ତାଙ୍କୁ କହିବ ତାଙ୍କର ଆଧାର ଜେରକ୍ସ୍ଟା ରଖିବେ ନୋମିନି ଆଧାର ଜେରକ୍ସଟା ଦବେ ଆଉ ଏତକ ହେଲେ ଆମର ଏକାଉଣ୍ଟ୍ଟା ଖୋଲା ହୋଇଯିବ ହଉ ହଉ ହଉ ଠିକ୍ ଅଛି